ମୋ ଶାଶୁଘର ଲୋକମାନଙ୍କ ସହିତ ମୁଁ ଭଞ୍ଜନଗର ପାରକ ପାର୍କକୁ ଭୁଲିବାକୁ ଯାଇଥିଲି ସେହି ପା ପାରକ ପାର୍କର କଥା ସବୁଠାରୁ ଶୁଣିଥିଲି କି ସେହି ଜଗା ବ ବହୁତ ବଡ଼ିଆ ବଡ଼ିଆ ସେଠାରେ ବ ବୁଲିବାକୁ ବହୁତ ଖୁସି ଏବଂ ସ ସବ ମ ମଜା ଲାଗିଲା ସେଠାରେ ବୁଲୁ ବୁଲୁ ବହୁତ ରାତି ହୋଇଯାଇଥିଲା ପରିବାର ଲୋକ କହିଲେ ଚାଲ ଆମେ ଏହିଠାରୁ ଖାଇକି ଯିବା ଏହି ହେରି ବିନ୍ ଦାସ ହୋଟଲଟି ବହୁତ ଭଲ ସେଥିରେ ଭଲ ଭଲ ଖାଇବା ମିଳିଥାଏ ଏବଂ କମ୍ ପର୍ ପଇସାରେ ଖାଇବା ମିଳିଥାଏ ମୁଁ ସେଠାକୁ ଗଲା ପରେ ଚିକେନ ରୋ ରୋଲ୍ ଅ ଅଟର କରିଲି ଅର୍ଡ଼ର କରି କରିଲି ତାହାର ସ୍ୱା ସ୍ୱାଦ ବହୁତ ବଡ଼ି ବଡ଼ିଆ ଥିଲା ଏହାର ଏହାର ସ୍ୱାଦ ଚା ଚାକିବା ପରେ ଏହି ହୋଟଲକୁ ମୁଁ ବୁ ମୁଁ ପୁଣି ଥରେ ଯିବାକୁ ଚାହିଁବି